ଆଠ ଦୁଇ ଦୁଇ ହଜାର ଦଶ ନଅ ଛଅ ଦୁଇ ହଜାର ଏଗାର ପାଞ୍ଚ ଆଠ ଦୁଇହଜାର ବାର କୋଡ଼ିଏ ତିନି ଦୁଇ ହଜାର ତେର ପଚିଶ ପାଞ୍ଚ ଦୁଇ ହଜାର ଚଉଦ